ମୋ ବ୍ୟତୀତ ଆମ ପରିବାରରେ ଚାଷ କରିବା ପାଇଁ ବା ବଗିଚା କରିବା ପାଇଁ ମୋ ଭାଇ ମୋ ମା ଏବଂ ମୋର ପଡ଼ୋଶୀ ଦାଦା ସମସ୍ତେ ଆଗ୍ରହୀ ତା'ର କାରଣ ହେଲା ଆଜିକାଲିର ମହଙ୍ଗା ଦୁନିଆରେ ପଇସା ଅଭାବ ଯୋଗୁଁ ବହୁତ ଅକୃତିକର ବାତାବରଣ ସୃଷ୍ଟି ହୁଏ ଏବଂ ହାତରେ କିଛି ଅର୍ଥ ଥିବା ଦ୍ଵାରା ମନୁଷ୍ୟର ମନ ଉତ୍ସାହ ଉତ୍ସାହ ବଢ଼ିବା ସଙ୍ଗେ ସଙ୍ଗେ କିଛି ଆଗକୁ ବଢ଼ିବାର ଆଗ୍ରହ ହୋଇଥାଏ ସେଥିପାଇଁ ସେମାନେ ସମସ୍ତେ ଚାଷ କରିବା ପାଇଁ ପ୍ରସ୍ତୁତ ଅଛନ୍ତି